ମୁଁ ଯେହେତୁ ଏବେ ପାଠ ପଢ଼ୁଛି ସେଥିପାଇଁ ଆଗକୁ ଏବେକା ଯୁଗରେ ଚାକିରି ବହୁତ ଅସୁବିଧା ମଧ୍ୟ ଜଣାପଡ଼ୁଛି କାରଣ ଚାକିରି ପାଇଁ ବହୁତ ଅସୁବିଧା ଦେଖାଯାଉଛି ଯେଉଁମାନେ ପାଠ ପଢ଼ୁଛନ୍ତି ବା ଭବିଷ୍ୟତ ଚାକିରି କରିବା ପାଇଁ ଚାହୁଁଛି ଏବେକା ଯୁଗରେ ଯେଉଁ ଭଳିଆ ହେଉଛି ଦେଖିବା ପାଇଁ ଦେଖିଲେ ବି ବହୁତ ମଧ୍ୟ ଲାଗୁଛି ସେଥିପାଇଁ ଆମେ ଚାକିରି କରିବା ପାଇଁ ବା ଇଣ୍ଟର୍ଭ୍ୟୁ ଦେବା ପାଇଁ ଗଲେ ଫେଲ୍ ମଧ୍ୟ ହେଇକି ପଳେଇ ଆସୁଛୁ ଯେଉଁମାନଙ୍କର ପଇସା ଅଛି କିମ୍ବା ଯେଉଁମାନଙ୍କର ଟିକେ ଚିହ୍ନା ଜଣା ଅଛି ସେମାନେ ଧରା ଧରି କରିକି ଉପର ଅଫିସର୍ଙ୍କୁ ଆରାମ ସେ ଚାକିରି ମଧ୍ୟ ସେମାନଙ୍କୁ ମିଳିଯାଉଛି ଆମେମାନେ ଯେତେ ମାର୍କ କିମ୍ବା ଯେତେ କ୍ଵାଲିଫିକେସନ୍ ହେଲେ ବି ଆମକୁ ମଧ୍ୟ ଚାକିରି ମିଳିପାରୁନାହିଁ କାରଣ ସେମାନେ କିଏ ଦେଖୁଛନ୍ତି ତାଙ୍କର ଚିହ୍ନା ଜଣା ଆଉ କିଏ ପଇସା ଦେଇପାରିବ ସେଇମାନଙ୍କୁ ଚାକିରି ଦେଉଛନ୍ତି ଆଉ ଯେଉଁମାନେ ଗରିବ କିମ୍ବା ମିଡ଼ିଲ୍ କ୍ଲାସ୍ର ଲୋକମାନେ ସେମାନେ ତ ପଇସା ଦେଇପାରୁନାହାନ୍ତି କିମ୍ବା ଚିହ୍ନା ଜଣା ଏତେ ନାହାନ୍ତି ସେଥିପାଇଁ ସେମାନଙ୍କୁ ଚାକିରି ମଧ୍ୟ ମିଳିପାରୁନାହିଁ ସେଥିପାଇଁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ ହଉଛନ୍ତି ଆଉ ଏବେ ସିଷ୍ଟମ୍ ପୁରା ବଦଳିଗଲାଣି ପୁରା କହିବାକୁ ଗଲେ ଜବ୍ ଗୋଟେ କରିବା ପାଇଁ ବହୁତ ଅସୁବିଧା ଏବଂ ବହୁତ ଟୀକା ଲାଗିଗଲାଣି ସେଥିପାଇଁ ଚାକିରି କରିବା ବହୁତ କଷ୍ଟ ଦେଖାଯାଉ ଯେବେ ଚାକିରି ଯେଉଁମାନେ କରୁଛନ୍ତି ସେମାନଙ୍କୁ ଏତିକି ଅନୁରୋଧ କରାଯାଉଛି ଯେ ସେମାନେ ଯେଉଁମାନଙ୍କର ଯେତିକି ଯୋଗ୍ୟ ସେଇ ହିସାବରେ ଚାକିରି ଦେଲେ ବହୁତ ଭଲ ମଧ୍ୟ ହୋଇଥାନ୍ତା ସେଥିପାଇଁ ଯେଉଁମାନଙ୍କର ଯେଉଁଟା ଯୋଗ୍ୟ ସେଇଟା ମିଳିଲେ ବହୁତ ମଧ୍ୟ ଖୁସି ମଧ୍ୟ ଲାଗିଥାନ୍ତା ସମସ୍ତେ ଚାକିରି ମଧ୍ୟ ପାଇଥାନ୍ତେ ଯେଉଁମାନେ ଯେଟା ଯୋଗ୍ୟ ସେଥିପାଇଁ ତାଙ୍କୁ ସେଇଟା ଅଧିକାର ଦେଇଥିଲେ ବହୁତ ମଧ୍ୟ ଖୁସି ଲାଗିଥାନ୍ତା